ମୋର ଯେତେବେଳେ ଜବ୍ ଯେତେବେଳେ ସରିଲା ମୁଁ ସେତେବେଳେ ଘରକୁ ଯେତେବେଳେ ଆସିଲି ତ ମୋତେ ମାନେ ଗଛ ଲଗାଇବା ପାଇଁ ଭଲଲାଗେ ତ ମୋ ପୁଅର ମୋର ଗଛ ଲାଗିବା ଷ୍ଟାର୍ଟ କଲୁ ମୁଁ ଭାବିଲି ହଁ ଗୋଟେ ଛୋଟ ବଗିଚାଟେ କରିବା ଯେଉଁଠି କି ବହୁତ ପ୍ରକାର ଗଛ ଥିବ ମୁଁ ସେଠି ଆଣିକି ସବୁ ପ୍ରକାର ଗଛ ରଖିଲି ଯେମିତି ଗୋଲାପ ମନ୍ଦାର ଆଉ ଆଣିଥିଲି ଆଉ କ'ଣ ଆଣିଥିଲି ମନ୍ଦାର ତା'ପରେ ସବୁ ଫୁଲ ଆଣିକି ରଖିଥିଲି ଆଉ ରଖିବା ଯଦି ମନେକର ଭଲ ଭଲ ଫୁଲ ଆଣିକି ତମେ ଯେତେ ରଖିବ ତ ତମକୁ ନିଶ୍ଚିତ ରୂପରେ ତାର ଯତ୍ନ ନବାକୁ ପଡ଼ିବ କିନ୍ତୁ ସେଠି ଅଧିକାଂଶ ପୋକ ଲାଗିଯାଆନ୍ତି କାହିଁକି ନା ଯେଉଁ ଜାଗାରେ ତମେ ଯତ୍ନ ନ ରଖିବ ମାନେ ଟିକେ ସଫାସୁତୁରା ନ ରଖିବ ସେଇ ଜାଗାରେ ପୋକ ଲାଗିଯିବେ ମୁଁ ଯେତେବେଳେ ଫାଷ୍ଟ ଫାଷ୍ଟ ଆଣିଲି ସେଠି ପୋକ ଲାଗିଗଲେ ପୋକ ଲାଗିଲାରୁ ଯେମିତି ପୋକ ଲାଗିଲେ ଯେମିତି ସେଇ ସବୁ ଜିନିଷକୁ ଯେମିତି ଔଷଧ ପକାଇକି ତାକୁ ଇଏ କଲି ତା'ପରେ ଯେମିତି ଗଛଗୁଡ଼ାକ ହେଲେ ଅଟୋମେଟିକ୍ ଜଙ୍ଗଲ ଭଳିଆ ଦେଖାଯିବ ନା ତ ଜଙ୍ଗଲ ଯେମିତିକି ହେଲେ ତ ଅଧିକ ମଶା ହେଲେ ମଶା ଯେମିତି ହେଲେ ତା'ପରେ ସେଇଠୁ ତାକୁ ପୁଣି ମଶା ସ୍ପ୍ରେ କଲାଠୁ ସେ ମଶା ସବୁ ଦୂରେଇଗଲେ ତା'ପରେ ସବୁ ଚାରିପାଖ ସବୁ ସଫାସୁତୁରା ରଖିବାରୁ ଆଉ ସେମିତି ଆଉ କିଛି ହଉନି ତ ବଗିଚାର ରକ୍ଷଣାବେକ୍ଷଣ କରିବାକୁ ହେଲେ ତମକୁ ଯାହେଲେ ବି ଯତ୍ନ ନବାକୁ ପଡ଼ିବ